ଯୋଗ ଏକ ରକମକର ବ୍ୟାୟାମକୁ ଗଲେ ବି ଯୋଗ ଗୋଟେ ସାଧନା ଏହାଦ୍ୱାରା ଶରୀରର ଆମର ନିଦ ଠିକ୍ ରହୁଛିି ଭୋକ ବି ଠିକ୍ ହେଉଛିି ଆଉ ଆମକୁ ଡାକ୍ତରଖାନାକୁ ଯିବାକୁ ପଡ଼ୁନି ରୋଗକୁ ଆମ ଯେଉଁ ଔଷଧ ଖାଉଛେ ସିଏ ବି ଆଉ ଖାଇବାକୁ ପଡ଼ୁନି ଏହାଦ୍ୱାରା ଆମକୁ ବହୁତ ଉପକାର ଯୋଗ କରୁଛିି ଯୋଗ କଲେ ଆମକୁ ଠିକ୍ ସକାଳୁ ଟାଇମ୍ ଟାଇମ୍ରେ ନିଦଟା ଭାଙ୍ଗି ଯାଉଛିି ଆମେ ଯୋଗ କରିବୁ ବୋଲି ନିଦଟି ବି ଠିକ୍ ଟାଇମ୍ରେ ଆମକୁ ଭାଙ୍ଗିଯାଉଛିି ଏହାଦ୍ୱାରା ଆମ ମସ୍ତିଷ୍କ ବି ଥଣ୍ଡା ରହୁଛିି ଆମକୁ ଭୋକ ବି ଠିକ୍ ହେଉଛିି ଯୋଗ ଆମକୁ ବହୁତ ଉପକାର କରୁଛିି